ଭାରତର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ଗୁଡ଼ିକ ହେଉଛି କ୍ରିକେଟ୍ ହକି ବ୍ୟାଡ଼ମିଣ୍ଟନ୍ ଫୁଟବଲ୍ ଭଲିବଲ୍ ଚେସ୍ କବାଡ଼ି ଖୋଖୋ ଏହିସବୁ ହେଉଛି ଲୋକମାନଙ୍କର ଅତିପ୍ରିୟ ଖେଳ ଏହି ଖେଳକୁ ଲୋକମାନେ ଭଲ ପାଇଥାନ୍ତି ଏଥିମଧ୍ୟରୁ ସବୁଠାରୁ ଲୋକପ୍ରିୟ ଖେଳ ହେଉଛି କ୍ରିକେଟ୍ ଯେଉଁଟାକୁ ଭାରତର ସମସ୍ତ ଲୋକ ଖେଳିବାକୁ ପସନ୍ଦ କରନ୍ତି ଏହି ଖେଳ ଛୋଟ ପିଲାଠାରୁ ଆରମ୍ଭ କରି ବଡ଼ ପିଲା ପର୍ଯ୍ୟନ୍ତ ଖେଳିଥାନ୍ତି ଏବଂ ଏହି ଖେଲରେ ଏଗାର ଜଣ ଖେଳିଥାନ୍ତି ଏବଂ ଏହି ଖେଳଟି ସାରା ଭାରତରେ ପ୍ରସିଦ୍ଧ ସେହିଭଳି ଖୋଖୋରେ ମଧ୍ୟ ନଅଜଣ ଖେଳିଥାନ୍ତି ତାହା ମଧ୍ୟ ବହୁତ ଆନନ୍ଦ ଲାଗିଥାଏ ଏବଂ କବାଡ଼ି ମଧ୍ୟ ସାତଜଣ ଖେଳିଥାନ୍ତି ଏହି ଖେଳ ମଧ୍ୟ ବହୁତ ପ୍ରସିଦ୍ଧ ସେହିଭଳି ଆହୁରି ମଧ୍ୟ ଖେଲ ଅଛି ଯେମିତିକି ନିଟ୍ ନିଟବଲ୍ ବାସ୍କେଟବଲ୍ ହ୍ୟାଣ୍ଡବଲ୍ ପୋଲୋ ବେସବଲ୍ ମଧ୍ୟ ରହିଛି ଏବଂ ଏଥିରେ ନିଟ୍ବଲରେ ସାତଜଣ ବାସ୍କେଟବଲ୍ରେ ପାଞ୍ଚଜଣ ହ୍ୟାଣ୍ଡବଲ୍ରେ ସାତଜଣ ପୋଲୋରେ ଚାରିଜଣ ଏବଂ ବେସବଲ୍ରେ ନଅଜଣ ଲୋକ ଖେଳିଥାନ୍ତି ଏବଂ ଏହିସବୁ ଖେଳ ଆମ ଭାରତରେ ଲୋକପ୍ରିୟ ଅଟେ ଏବଂ ଦେଶର ସବୁଠାରୁ ପ୍ରସିଦ୍ଧ କ୍ରୀଡ଼ାବିତ୍ମାନେ ହେଉଛନ୍ତି ଯେମିତିକି କ୍ରିକେଟ୍ରୁ କ୍ରିକେଟ୍ର ଜଣେ ପ୍ରସିଦ୍ଧ ଖେଳାଳୀ ବିରାଟ କୋହଲି ରୋହିତ ଶର୍ମା ହାର୍ଦିକ ପାଣ୍ଡି ଏବଂ ସେହିଭଳି ହକିରେ ମଧ୍ୟ ଜଣେ ପ୍ରସିଦ୍ଧ ଖେଳାଳୀ ଅଛନ୍ତି ଦିଲୀପ ତିର୍କି ଏହି କ୍ରୀଡ଼ାବିତ୍ମାନେ ଆମ ଭାରତରେ ଅନେକ ସୁନାମ ଅର୍ଜନ କରିଛନ୍ତି ଏବଂ ସେମାନେ ନିଜେ ନିଜର ନାଁ କମାଇଛନ୍ତି ଯେଉଁମାନଙ୍କୁ ଏବେ ସାରା ଭାରତବର୍ଷରେ ଲୋକେ ଜାଣିଛନ୍ତି ଏବଂ ତାଙ୍କର ସମ୍ମାନ ମଧ୍ୟ କରିଛନ୍ତି